ଯାଜପୁର ଜିଲ୍ଲାରେ ମୁଖ୍ୟ ଶିକ୍ଷାନୁଷ୍ଠାନ ଏବଂ ସୁଯୋଗ ଖୁବ ଭଲ ଭାବରେ ଅଛି କଲେଜ ମାନଙ୍କ ମଧ୍ୟରେ ବ୍ୟାସଦେବ କଲେଜ ଏନଏସି କଲେଜ ବିରଜା କଲେଜ ବିରଜା ମହିଳା କଲେଜ ଅନ୍ୟତମ ଏବଂ ସ୍କୁଲମାନଙ୍କ ଭିତରେ ବ୍ୟାସନଗର ସ୍କୁଲ ବିରଜା ସ୍କୁଲ ସବୁ ଜାଗାରେ ଅଛି ନର୍ସିଂ ପାଇଁ ପିଲାଙ୍କ ନର୍ସିଂ ଟ୍ରେନିଂ ପାଇଁ ନର୍ସିଂ କଲେଜ ମଧ୍ୟ ଅଛି ଏହି ବିରଜା ମହିଳା ମହାବିଦ୍ୟାଳୟରେ କଳା ବାଣିଜ୍ୟ ବିଜ୍ଞାନ ପାଠ୍ୟକ୍ରମ ପଢ଼ାଯାଏ ଏବଂ ବ୍ୟାସନଗର କଲେଜରେ ସେଠାରେ ପୁଅ ଝିଅ ଉଭୟ ପାଠ ପଢ଼ି ପାରନ୍ତି ସେଠାରେ ମଧ୍ୟ କଳା ବାଣିଜ୍ୟ ବିଜ୍ଞାନ ପାଠ ପଢ଼ାଯାଏ ଏବଂ ଆମର ନର୍ସିଂ ଟ୍ରେନିଂ ପାଇଁ ବିଭିନ୍ନ ଜାଗାରୁ ନର୍ସିଂ ନର୍ସିଂ ପାଠପଢ଼ିବା ପାଇଁ ପ୍ଲସ ଟୁ ପରେ ସାଇନ୍ସ ପଢ଼ିକରି ନର୍ସିଂ ଟ୍ରେନିଂ ନିଅନ୍ତି ଏବଂ ଏଠି ନର୍ସିଂ କଲେଜ ମଧ୍ୟ ଅଛି ଏହିପରି ପ୍ରକାର ଯଦି ଅଧିକ ପାଠ ପଢ଼ିବାକୁ ଚାହୁଁଛୁ ତାହେଲେ ଆମେ ଭୁବନେଶ୍ୱର ଯାଇ ପାଠପଢ଼ିବାକୁ ଯାଉ ମହାବିଦ୍ୟାଳୟ ପିଜି କରିବାପାଇଁ ହେଲେ ଆମେ ମହାବିଦ୍ୟାଳୟ ପିଜି କରିବାକୁ ଯାଉ